ଆମର ଏଠାରେ ବିଶେଷ କରି ଗାଈ ମଇଁଷି ପଶୁ ଭାବରେ ବେଶୀ ବ୍ୟବହାର କରାଯାଏ ଏଠି ଆମେ ପଶୁମାନଙ୍କୁ ମୁଖ୍ୟତଃ ଆମେ ଯେଉଁ ଧାନ ଚାଷ ହୁଏ ସେ ନଡ଼ା ଦେଇଥାଉ ତା'ପରେ ଏଠି ଘାସ ମଧ୍ୟ ଦେଇଥାଉ ଆଉ ଏଠାରେ ଥିବା ଆମର କିଛି ମିଶ୍ରିତ ଦାନା ଯେଉଁଭଳି ବିଭିନ୍ନ କମ୍ପାନୀର ମିଶ୍ରିତ ଦାନା ଆସେ ଆଉ ମକା ଆଉ ବିଭିନ୍ନ ଯେଉଁ ଡାଲି ଜାତୀୟ ଖାଦ୍ୟ ଦିଆଯାଇଥାଏ ତା'ଦ୍ଵାରା ଆମେ ଅଧିକ ଉତ୍ପାଦନ କରିଥାଉ